ଆମ ମନୋରଞ୍ଜନ କ୍ଷେତ୍ର ରେ କାମ କରୁଥିବା ସେଲିବ୍ରିଟି ମାନେ ସେମାନଙ୍କ ଜୀବନର ଗୋପନୀୟତା ରହି ନଥାଏ କାରଣ ସେମାନେ ସମସ୍ତଙ୍କର ଲୋକପ୍ରିୟତା ଓ ବେସ୍ ଜଣାଶୁଣା ହୋଇଥାନ୍ତି ଲୋକମାନେ ସେମାନଙ୍କୁ ଅନୁସରଣ ମଧ୍ୟ କରିଥାନ୍ତି ଓ ସେମାନଙ୍କ ଉପରେ ନଜର ମଧ୍ୟ ଲୋକମାନଙ୍କର ଓ ସେ ଗଣମାଧ୍ୟମ ରେ ରହିଥାଏ ସେମାନେ କୁଆଡ଼େ ଗଲେ କଣ କଲେ ତାଙ୍କ ଜୀବନରେ କଣ ହେଲା ଆଦି ଲକ୍ଷ୍ୟ କରିଥାନ୍ତି ଓ ସେମାନଙ୍କ ଚ୍ୟାନେଲ ରେ ଲୋକପ୍ରିୟତା ବଢ଼େଇବା ପାଇଁ ସେମାନେ ଏ ଏହାକୁ ବାରମ୍ବାର ପ୍ରସାରଣ କରିଥାନ୍ତି ଓ ସେଥିରେ କିଛି ଗୁଜବ ଓ ମିଥ୍ୟା ଖବର ମଧ୍ୟ ଏହା ସହ ଯୋଡ଼ି ପ୍ରକାଶ କରିଦେଇଥାନ୍ତି ଯାହା ଦ୍ୱାରା କି ସେମାନଙ୍କର ଜୀବନ ଗୋପନୀୟତା କେବେ ମଧ୍ୟ ଲୁଚି ରହି ନଥାଏ